ହ୍ୟାଲୋ ଆଜ୍ଞା ଆପଣ ଓଲା ଡ୍ରାଇଭର କହୁଛନ୍ତି ତ ହଁ ମୁଁ ଯେଉଁ ଅଟୋଟି ଆପଣଙ୍କର ବୁକ କରିଥିଲି ଆସିବା ପାଇଁ କା ଭଦ୍ରକ ଆମର ଏଇ କଚେରୀ ଛକକୁ ଏପର୍ଯ୍ୟନ୍ତ କାହିଁ ଆସିଲା ନାହିଁ ହଁ ଆପଣ ଏତେ କ'ଣ ପାଇଁ ଡେରି ହେଉଛି ହଁ ମୁଁ ବହୁତ ସମୟ ହେଲାଣି ଏଇଠି ଅଧ ଘଣ୍ଟା ଉପରେ ହେଲାଣି ମୁଁ ଅପେକ୍ଷା କରିଛି ମୁଁ ଜରୁରୀ କାମ ଅଛି ଯିବି ଟିକେ ଆପଣ ମୋତେ ନେଇକି ଛାଡ଼ିବେ କିନ୍ତୁ ନ ଆସି ପାରୁ ନାହାଁନ୍ତି ଏତେ ସମୟ ହେଲାଣି ଆପଣ ଯିବା ଆସିକି ପହଞ୍ଚିବା କଥା କିନ୍ତୁ ବହୁତ ଟାଇମ ହେଇଗଲାଣି ଆପଣ ଆସିପାରୁ ନାହାଁନ୍ତି କ'ଣ ଅସୁବିଧା ହେଇଛି କହିଲେ ଓହୋ ଟ୍ରାଫିକ୍ ଜାମ୍ରେ ପଶି ଯାଇଛନ୍ତି ଆପଣ ଗୋଟେ କାମ କଲେନି ମୋତେ ବୁଲିକି ନ ହେଲେ ଆସିକି ନେଲେନି ମୋର ବହୁତ ଲେଟେ ଡେରି ହେଇ ଗଲାଣି ଆହୁରି କେତେ ସମୟ ଲାଗିବ ଆହୁରି ପନ୍ଦର ମିନିଟ୍ ଲାଗିବ ଆଚ୍ଛା ଠିକ୍ ଅଛି ଆପଣ ଟିକେ ଟ୍ରାଫିକ ସେହି ରାସ୍ତାରେ ତ ଆପଣ ଦେଖୁଛନ୍ତି ସବୁବେଳେ ଜାମ୍ ରହୁଛି ଆପଣ ଅଲଗା ରାସ୍ତାରେ ଟିକେ ଆସିବାକଥା ଥିଲା ନା ନ ହେଲେ ତା ଘଣ୍ଟେ ଦୁଇ ଘଣ୍ଟା ଆଗରୁ ବାହାରି ପଡ଼ିଥାନ୍ତେ ହଁ ହଉ ଠିକ୍ ଅଛି ଆପଣ ଜଲଦି କରିକି କେମିତି କ'ଣ କରିକି ଆପଣ ଏଇଠି ପନ୍ଦର କୋଡ଼ିଏ ମିନିଟ୍ ଭିତରେ ଆସିକି ପହଞ୍ଚନ୍ତୁ ମୋର ବହୁତ ଜରୁରୀ କାମ ଅଛି ମୁଁ ଯିବି ହଉ ହଉ ଆପଣ ଶିଘ୍ର ଆସି ପହଞ୍ଚନ୍ତୁ ରଖୁଛି